ହଁ ଆମ ଯାଜପୁର ଅଞ୍ଚଳରେ ଗୋଟେ ଟ୍ରାଭେଲ୍ କମ୍ପାନୀ ଉପସ୍ଥିତ ଅଛି ସେ କମ୍ପାନୀଟି ବହୁତ ଉନ୍ନତଧରଣର ଅଟେ ସେ ପିଲାମାନଙ୍କୁ ବିଭିନ୍ନପ୍ରକାର ଡ୍ରାଇଭିଙ୍ଗ ଶିକ୍ଷାଦାନ କରୁଛନ୍ତି ସେ କମ୍ପାନୀଗୁଡ଼ିକ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରୁ ମା' ମଙ୍ଗଳା ଟ୍ରାଭେଲ୍ ଏଜେନ୍ସି ବହୁତ ଉନ୍ନତଧରଣର ଅଟେ ଏ ମା' ମଙ୍ଗଳା କମ୍ପାନୀଟି ଲୋକମାନଙ୍କ ବହୁତ ସାହାଯ୍ୟ କରନ୍ତି